ଆଜ୍ଞା ମୁଁ ଭାରତର ପାଞ୍ଚଟି ରାଜ୍ୟର ନାମ କହିପାରିବି ଯେମିତିକି ପ୍ରଥମଟି ହେଉଛି ଓଡ଼ିଶା ଦ୍ୱିତୀୟଟି ହେଉଛି ୱେଷ୍ଟ୍ ବେଙ୍ଗଲ୍ ତୃତୀୟଟି ହେଉଛି ହିମାଚଳପ୍ରଦେଶ ଚତୁର୍ଥଟି ହେଉଛି ମଧ୍ୟପ୍ରଦେଶ ଏବଂ ପଞ୍ଚମଟି ହେଉଛି ମହାରାଷ୍ଟ୍ର